ନିକଟବର୍ତ୍ତୀ ସହରକୁ ଯାତ୍ରା କରିବା ସମୟରେ ଆମେ ବହୁତ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଆମେ ଯେଉଁ ଗ୍ରାମକୁ ବା ଯେଉଁ ଅଞ୍ଚଳକୁ ବା ଯେଉଁ ସହରକୁ ଗଲେ ବସ୍ ନ ରହେ ଟ୍ରେନ୍ ନ ରହେ ଅଟୋ ନ ରହେ ଓ ଗ୍ରାମ ଯେଉଁ ଗ୍ରାମକୁ ଯିବା ପାଇଁ ତ ସଡ଼କ ବି ବହୁତ ଖରାପ ରହେ ସଡ଼କ ଦ୍ଵାରା ମଧ୍ୟ ବହୁତ ବିପଦ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ଆମେ ଯେଉଁ ସମୟରେ ଯାତ୍ରା କରୁଛୁ ଯାତ୍ରା କରିବା ସମୟରେ ମୁଖ୍ୟତଃ ରାସ୍ତା ଭଲ ରୁହେନି କେଉଁ କେଉଁ ଗାଁକୁ ଯିବା ପାଇଁ ତ ରାସ୍ତା ରୁହେନି ଆଉ କେଉଁ ଗାଁକୁ ଯିବା ପାଇଁ ଯେମିତିକି ରାସ୍ତା ନ ରହିକି ବ୍ରିଜ୍ ରୁହେନି ପାଣି ରହିଥାଏ ପାଣି ଦ୍ଵାରା ଆମେ ଅନ୍ୟ କାହାକୁ ମଧ୍ୟ ଯାଇପାରୁନୁ ପୁଣି ଯେଉଁ ସମୟରେ ଆମେ ଚାଲିକି ଯାଉଛୁ ଚାଲିକି ଯିବା ସମୟରେ ଗାଁକୁ ଯିବା ସମୟରେ ବା ସହରକୁ ଯିବା ସମୟରେ ବଡ଼ ବଡ଼ ନଦୀ ପଡ଼ିଥାଏ ନଦୀ ପଡ଼ିବା ଦ୍ଵାରା ବହୁତ ଲୋକଙ୍କର ତ ଜୀବନ ଯାଇଥାଏ ପୁଣି ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ